ଆମ ଅଞ୍ଚଳରେ ରାଜକମଲ୍ ବସ୍ ପ୍ରଥମ ତ ବହୁତ ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ସୁଯୋଗ ହୋଇଥାଏ ଏହା ପ୍ରଥମେ ସକାଳ ପାହାନ୍ତିଆରେ ହେଲା ଆମ ଛକରେ ଲାଗିଥାଏ ତେଣୁ ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ତଳୀକୁ ଯିବାପାଇଁ ବହୁତ ଆଗ୍ରହ ହୋଇ ସେ ବସ୍ରେ ଯାଇଥାନ୍ତି ଏବ ଯାଇଥାନ୍ତି ଏହା ଏହା ବ୍ୟତୀତ ଅଟୋ ଟ୍ୟାକ୍ସି ମଧ୍ୟ ବି ରାସ୍ତା ଦେଇ ଯାଇଥାଏ ତେଣୁ ବହୁତ ପର୍ଯ୍ୟଟକମାନେ ଏହି ଯାନବାହାନରେ ଯିବାପାଇଁ ଇଛୁକ ହୋଇ ସେଇ ପର୍ଯ୍ୟଟନ ସ୍ତଳୀରେ ପହଞ୍ଚିଥାଆନ୍ତି